ଆମ ଅଞ୍ଚଳରେ ଖେଲାଯାଏ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଖେଲାଯାଉଥିବା କ୍ରୀଡ଼ା ଠାରୁ

ଏବଂ ଫୁଟବଲ ବିଶେଷ କରି କ୍ରିକେଟକୁ ଧ୍ୟାନ ଦିଅନ୍ତି ଯେଉଁଟାକି ଭାରତୀୟ ଖେଳ ହକି ବି ଭାରତୀୟ ଖେଳ ହକିକୁ ଆମ ଅଞ୍ଚଳରେ ଖେଲାଯାଏ ନାହିଁ ଖେଲା ଯାଉଥିବା ଅଲଗା କ୍ରିକେଟ ଫୁଟବଲ ଦୁଇଟାକୁ ବେଶୀ ଧ୍ୟାନର ସହିତ ଖେଲନ୍ତି ଆଉ କଣ କହିବି ଏତିକିରେ ହେଲା